ହଁ ହ୍ୟାଲୋ କ'ଣ ଆଉ ଭାଇ ହାଲ ଚାଲେ ଆଉ ରଜ କେମିତି କ'ଣ କରିବା ଆଉ ଏକରେ ତ ଆମର ପଣସ ହୋଇଥିଲା ଆଉ ଗଲା ବର୍ଷ ପଣସ ହୋଇଥିଲା ଆମ୍ବ ହୋଇଥିଲା ଆଉ ତରଭୂଜ ହୋଇଥିଲା ଭଲ ହୋଇଥିଲା ଦୁଇ ପଇସା ଭଲ ମିଳିଥିଲା ଏ ଦୁଇ ଏକର ଖଣ୍ଡେ ଆଉ ଅମଳ ଭଲ ହୋଇଥିଲା କିନ୍ତୁ ରେଟ ଆସିଲାନି

ଆଉ ତମର ଆଉ ରଜ କେମିତି କ'ଣ ହେଉଛି ପୋଗ୍ରାମ ପାଚି ଆସିଲାଣି ନା ନାଇ ନା ବଜାର ରେ ନେଇକି ସେଲ କରିଦେବ ହଁ ସେହି ଆମ୍ବ ତ ଆମର ସେୟା ହେବ ଆଉ ଆଉ କେଉଁ ଅଧିକା ଆମ୍ବ ପଣସ ତରଭୂଜ ଏଇଆ ଆଉ କ'ଣ ଏରା ଦଶ ଟଙ୍କା ପାଞ୍ଚ ଟଙ୍କା କେଉଁଟା ଛୋଟ ଦେଖିକି ବଡ଼ ଦେଖିକି ଦଶ ଟଙ୍କା ପନ୍ଦର ଟଙ୍କା କୋଡ଼ିଏ ଟଙ୍କା ଏମିତି ତା ଭିତରେ ଯାଉଛି ଆଉ ଆଉ କଞ୍ଚା ବେଳେ ବିକ୍ରି ହୋଇଯାଇଛି ଆଉ ଏହି ଯାହା ପାକଲା ଗୁରା ଅଛି ଏହି ରଜ ବେଳକୁ ଯାହା ଯେମିତି ଝିଅ ଝିଆଣୀ ଘରକୁ ଯିବେତ ରଜ କୁ ଆଉ ସବୁ ନେବେ ଆଉ ତାପରେ

ଆଉ ଆଉ ଏମିତି ହଁ ଭଲ ସେମିତି ଏଇଛା ଏ ଘରେ ଔଷଦ ଦେବାରେ ଲାଗିଯାଉଛି ଯେ ସେ ଆମ୍ବ ପଣସ ତରଭୁଜରେ ବହେ ଖର୍ଚ୍ଚ ବହେ ଖର୍ଚ୍ଚ ଲାଗୁଛି ଆଉ ହଉ ହଉ ହେରା ତ ସେମିତି ହେବ ଆଉ କ'ଣ କରିବା ହଉ ତାହେଲେ ହଉ ରଖୁଛି ହାଁ